ହଁ ମୁଁ ମାରଥନ୍ ଓ ଅନ୍ୟାନ୍ୟ ଲମ୍ବା ଦୂରତା ଦୌଡ଼ରେ ଭାଗ ନେଇଛି ଏବଂ ମୁଁ ପ୍ରତିଦିନ ସକାଳେ ଆମ ଖେଳ ପଡ଼ିବାକୁ ଦୌଡ଼ିବାକୁ ଯାଏ ସନ୍ଧ୍ୟାରେ ମଧ୍ୟ ଦୌଡ଼ିବାକୁ ଯାଏ ମୁଁ ଜଣେ ଭଲ ଦୌଡ଼ ପ୍ରତିଯୋଗୀ ହେବା ପାଇଁ ପ୍ରୟାସ କରେ ଆଉ ସର୍ବଦା ନିଜକୁ ପ୍ରସ୍ତୁତ ରଖେ ଦୌଡ଼ିବାରେ ମୁଁ ଗୋଟେ ଭଲ ଦୌଡ଼ ପ୍ରତିଯୋଗୀ ହେବା ପାଇଁ ପ୍ରତିଦିନ ଅଭ୍ୟାସ କରେ ବହୁତ ପ୍ରତିଦିନ ଦୁଇଶହ ତିନିଶହ କିଲୋମିଟର ମୁଁ ଦୌଡ଼େ